ସାର୍ ଆପଣଙ୍କର ଏହି ଜି କେ ବହି ପଢ଼ିକି ଆଜି ମୁଁ ବହୁତ ଖୁସି ଆପଣଙ୍କ ବହି ଦ୍ୱାରା ମୁଁ ବହୁତ ଜ୍ଞାନ ପାଇଲି ଆଗରୁ ତ କିଛି ବି ସେତେ ଟ୍ୟାଲେଣ୍ଟ ନଥିଲା କିନ୍ତୁ ଆପଣଙ୍କ ବହି ପଢ଼ିକି ମୁଁ ଇମ୍ପ୍ରୁଭ ହେଲା ସାର୍ ଆଉ ଏଇ ବହି ବହୁତ ଖୁସି ଲାଗୁଛି ପଢ଼ିକି ଆଉ ବହୁତ ଭଲ ବି ଲାଗୁଛି ଆଉ ମାଇଣ୍ଡ ବହୁତ ଭଲ ବି ଲାଗୁଛି ସାର୍ ଏଇ ବହି ପାଇଁ ଥ୍ୟାଙ୍କ୍ ୟୁ